ମାର୍ଶାଲ ଆର୍ଟ ଅଭ୍ୟାସ କରିବା ସମୟରେ ମୁଁ ବହୁତ ଛୋଟ ଥିଲି ଯେତେବେଳେକି ମୋର ଦଶ ବର୍ଷ ହୋଇଥିଲା ମୁଁ ସେତେ ସମୟରୁ ଆରମ୍ଭ କରିଥିଲି କିନ୍ତୁ ତଥାପି ମୁଁ ଛୋଟ ଥିବାରୁ କୌଣସି ମାନେ ମୁଁ ଶିଖି ମଧ୍ୟ ପାରୁନଥିଲି ମାନେ କଲାବେଳେ ଦୁଇଜଣ ସହିତ ଯାହା ମାଡ଼ଗୋଳ ହେଲା ଭିତରେ କାହାର ତ ଗୋଡ଼ ହୋଇ ହୋଇଥାଏ ତ ତଥାପି ବି ମୁଁ ଚେଷ୍ଟା କରିଆସିଥିଲି ଯାହାକି ମୁଁ ପ୍ରାଥମିକ ସ୍କୁଲରୁ ପଢ଼ିଲା ବେଳେ ମଧ୍ୟ କରୁଥିଲି ଯାହାଦ୍ୱାରା ମୁଁ ସାନବେଳୁ ଏତେ ବଡ଼ ହେଲା ପର୍ଯ୍ୟନ୍ତ କରିବା ଦ୍ୱାରା ମୁଁ ନିଜକୁ ସୁରକ୍ଷିତ ମଧ୍ୟ କରିପାରିଲି ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ମୁଁ ବିଭିନ୍ନ ପୁରସ୍କାର ମଧ୍ୟ କରିପାରିଲି